ଆଳୁ ନେଇଥାନ୍ତି ଆଳୁଦର କେତେ ଅଛି

ଆମ ଆଡ଼େତ ସେତେ ରେଟ୍ ନାଇଁ ନାହିଁ ସିଆଡ଼େ ବେଙ୍ଗାଲୋର୍ରେ ରହୁଥିଲି ସେତେ ରେଟ୍ ନାହିଁ ଟିକେ କମେଇ କମେଇ ଥିଲେ ହେଇଥାନ୍ତା ଏତେ ରେଟ୍ କହିଲେ କଷ୍ଟମର୍ କିଏ ନେବେକି କେଉଁଠି ଶସ୍ତା କୋଡ଼ିଏ ଟଙ୍କା ତମେ କେମିତି ଚାଳିଶ ଟଙ୍କା କହିଦେଉଛ କେଉଁଠି ବେଙ୍ଗାଲୋର୍ ଆଡ଼େ ତ କୋଡ଼ିଏ ଟଙ୍କା ଲାଗ୍ କିଲୋ ମିଳୁଛି ପାଇଁତ କହୁଛି ତମେ ସେତେ ରେଟ୍ କହିଲେ କଷ୍ଟମର୍ ନେବେକି କେଉଁଠି ସେଇଠି ପୁରା ଶସ୍ତା ତମେ ରେଟ୍ କହୁଛ ଟିକେ କମେଇଲେ ସିନା ନେଇଥାନ୍ତୁ ଇଏ କମଳା ନେଇଥାନ୍ତୁ କୋଡ଼ିଏ ଟଙ୍କା ତମେ କେତେ ଆଳୁ ପରା କୋଡ଼ିଏ ଟଙ୍କା ଅଛି କୋଡ଼ିଏ ଟଙ୍କାରେ ଦିଅ ପାଞ୍ଚ ଟଙ୍କା ଖାଲି ଡିସ୍କାଉଣ୍ଟ୍ ହଁ ବୁଝୁଛି ଯେ କୋଡ଼ିଏ ଟଙ୍କା ଲେଖା କିଲୋ ଅଛି ତମେ ପଚିଶ୍ ଟଙ୍କା ନେଲେ ହେଇଥାନ୍ତା ତମେ ଚାଳିଶ ଟଙ୍କା କହି ଦେଉଛ ଯେ ତମେ ସେତେ ରେଟ୍ କହିତେ